ଗ୍ରାମ ଅଞ୍ଚଳରେ ଖେଲିବାକୁ ଜାଗା କିମ୍ବା ଫିଲ୍ଡ ହୋଇନଥାଏ କାରଣ ଯେ ଆମ ଜାଗା ଗ୍ରାମ ଅଞ୍ଚଲରେ ସବୁ ଜାଗାରେ ଚାଷ ବାସ ଏହି ସବୁ କରୁଥାଏ ସେଥିପାଇଁ ଗ୍ରାମ ଅଞ୍ଚଳରେ ଖେଲିବାକୁ ଜାଗା ହୋଇନଥାଏ କିନ୍ତୁ ସହର ଅଞ୍ଚଳରେ ଖେଲିବାକୁ ଯିବାକୁ ବହୁତ ଦୂର ହୋଇଯାଏ ଯିବାକୁ ପଡ଼େ ଓ ସେଇଥିରୁ ଗ୍ରାଉଣ୍ଡ ସବୁ ବଡ଼ ବଡ଼ ହୋଇଥାଏ ସେଇଠୁ ସେ ସହର ଅଞ୍ଚଳରେ ଖେଲିବାକୁ ବହୁତ ବହୁତ କଷ୍ଟ କାରଣ ଯେ ସେହି ସେହିଠୁରୁ ବହୁତ ଲୋକ ଆସୁଥାଏ ଓ ବହୁତ ଜାଗାରୁ ଲୋକ ଆସୁଥାଏ ଓ ଗ୍ରାମ ଅଞ୍ଚଳରେ ଖେଳିବାକୁ ଗ୍ରାମ ଗ୍ରାମ ଅଞ୍ଚଳରେ ଆସୁଥାଏ ଓ ସେଠି ଟୁର୍ଣ୍ଣାମେଣ୍ଟ ଏହିସବୁ ହୋଇଥାଏ ଗ୍ରାମ ଅଞ୍ଚଲରେ ଟୁର୍ଣ୍ଣାମେଣ୍ଟ ଏହିସବୁ ଗ୍ରାମ ଅଞ୍ଚଳରେ ଟୁର୍ଣ୍ଣାମେଣ୍ଟ ଓ ସହର ଅଞ୍ଚଲରେ ଟ୍ରଫି ଟୁର୍ଣ୍ଣାମେଣ୍ଟ ହେଇଥିବା ମ୍ୟାଚ ବଡ଼ ବଡ଼ ମ୍ୟାଚ ହୋଇଥାଏ ଅନ୍ୟ ଅନ୍ୟ ଜାଗାରୁ ଦେଶର ଆସିଥାଏ ଓ ଏଇଠିରୁ ବହୁତ ଭାବରେ ବହୁତ ଭଲ ଭଲ ଗେମ୍ ହୋଇଥାଏ ଅନ୍ୟାନ୍ୟ ବଡ଼ ବଡ଼ ଟଫି ଦେ ଦିଆ ହୋଇଥାଏ ଓ ଗ୍ରାମାଞ୍ଚଳରେ ବହୁତ କମ୍ ଲୋକ ଆସିୁଥାଏ ଯେ ଜାଗା ହୋଇନଥିବାରୁ କାରଣ ସେଥିପାଇଁ ଗ୍ରାମ ଅଞ୍ଚଲରେ ଖେଲା ଖେଲାସିଲା ସବୁ ଟିକେ କମ୍ ହୋଇଥାଏ ସେଥିପାଇଁ ଗ୍ରାମ ଅଞ୍ଚଲରେ ଖେଲିବାକୁ ଟିକେ କମ୍ ସାହାଯ୍ୟ ମିଲିଥାଏ ଓ ସହରାଞ୍ଚଳରେ ବଡ଼ ବଡ଼ ଜାଗା ବଡ଼ ବଡ଼ ଫିଲ୍ଡ ଏହିସବୁ ହୋଇଥିବାରୁ ଗ୍ରାମ ଅଞ୍ଚଳରୁ ସହରାଞ୍ଚଳରେ ବହୁତ ଭଳ ଜାଗା ପ୍ଲେସ୍ ସବୁ ହୋଇଥାଏ ସେଥିପାଇଁ ଗ୍ରାମ ଅଞ୍ଚଳରୁ ସହରାଞ୍ଚଳରେ ଖେଲିବାକୁ ଭଲ ଲାଗୁଥାଏ ସେଥିପାଇଁ ଆମେ ଗ୍ରାମ ଅଞ୍ଚଳରୁ ସହରାଞ୍ଚଳ ଖେଲିବାକୁ ବହୁତ ପରିଶ୍ରମ କରି ଆମେ ସହରାଞ୍ଚଳକୁ ଯାଇ ଖେଲିବାକୁ ଚେଷ୍ଟା କରୁଥାଉ